ମୁଁ ଗୋଟିଏ ବାଜାଜ କମ୍ପାନୀର ଗାଡ଼ି କିଣିଛି ଆଜକୁ ପ୍ରାୟ ଦଶ ବର୍ଷ ହୋଇଇଗଲାଣି ସେ ଗାଡ଼ିଟି କେବେ ଖରାପ ହୋଇନାହିଁ ବହୁତ ବଢ଼ିଆ ଚାଲୁଛି ଏବଂ ସେ ଗାଡ଼ିଟିର ମାଇଲେଜ୍ ବହୁତ ଅଧିକ ଆସୁଛି ସତୁରି ଅଶି ଆସୁଛି ଗୋଟିଏ ଲିଟର ତେଲ ପକାଇଲେ ସେ ଗାଡ଼ି କିଣି ମୁଁ ବହୁତ ଖୁସି ଅନୁଭବ କରୁଛି